ଆମ ଅଞ୍ଚଳ ଗାଁ ବିଷୟରେ ଆମେ ବହୁତ କିଛି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ସ୍ୱାଧୀନତା ସଂଗ୍ରାମୀ ମାନେ ସ୍ୱାଧୀନତା ସଂଗ୍ରାମୀ କହିଲେ ମହାତ୍ମା ଗାନ୍ଧୀ ଗୋପବନ୍ଧୁ ଦାସ ବୀର ସୁରେନ୍ଦ୍ର ସାଏ ଲାଲ୍ ଲଜପତ ରାଏ ସୁଭାଷ ଚନ୍ଦ୍ର ଭୋଷ ଏଭଳି ଆମେ ବହୁତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ନାମ ମଧ୍ୟ ଜାଣିଛୁ ଏବଂ ସେମାନେ କରିଥିବା କାର୍ଯ୍ୟ ଆମ ଦେଶ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସେ କଥା ଆଉ ଘଟଣା ଗୁଡ଼ିକୁ ଆମେ ସବୁଦିନ ପାଇଁ ଚିର ସ୍ମୃତି କରିବା କରି ରଖିଛୁ ଏବଂ ତାଙ୍କର ଜନ୍ମ ଦିନ କୁ ଆମେ ବହୁତ ଉତ୍ସାହିତ ସହିତ ଆମେ ପାଳନ କରିଥାଉ ଯେ ଆମର ମହାନ୍ ନେତା ବୀର ପୁରୁଷ ମାନେ ଆମ ଦେଶ ପାଇଁ ଏତେ ସବୁ କାର୍ଯ୍ୟ କରି ଯାଇଛନ୍ତି ସେଗୁଡ଼ିକୁ ଆମେ କେବେବି ମଧ୍ୟ ଭୁଲି ପାରିବୁ ନାହିଁ ସାଂସ୍କୃତିକ ଐତିହ ଏବଂ ପ୍ରାଚୀନ କାହାଣୀ ବି ମଧ୍ୟ କିଛି ଶୁଣିବାକୁ ପାଇଛୁ ପ୍ରାଚୀନ କାହାଣୀ କହିଲେ ଯେଭଳି କୋଣାର୍କ ମନ୍ଦିର ର ଧର୍ମ ଙ୍କ କଥା ସିଏ ବାର ବର୍ଷ ର ପିଲାଟିଏ ଏତେ ଗୋଟି ଏତେ ବଡ଼ ଗୋଟେ ମହାନ୍ କାମ ସିଏ କରିଥିବାରୁ ତ ଆମ ପାଇଁ ସେଇଟା ବହୁତ ଗୋଟେ ଗର୍ବ ର କଥା ସେ କଥା କୁ ମଧ୍ୟ ଆମ ଚିର ସ୍ମୃତି କରି ରଖିଛୁ ଏବଂ ସେଇ ସେହି ମନ୍ଦିର କୁ ଦେଖିବା ପାଇଁ ମଧ୍ୟ ଆମେ ପର୍ଯ୍ୟଟକ ହିସାବରେ ମଧ୍ୟ ଆମେ ବର୍ଷ କୁ ଥରେ ହେଲେବି ତାଙ୍କ ଚିର ସ୍ମୃତି କୁ ମନେ ପକାଇବା ପାଇଁ ଆମେ ଯାଉଛୁ ଏବଂ ଦେଖିକି ବହୁତ ଇଏ ଲାଗେ ମଧ୍ୟ ଯେ ବାର ବର୍ଷ ର ପିଲାଟିଏ ଗୋଟେ ଏତେ ବଡ଼ କାମ କରିକି ଯାଇଛନ୍ତି ଆମ ଦେଶ ପାଇଁ ତାହାକୁ ଆମେ ବହୁତ ଭଲ ଭାବରେ ସେ ଗୁଡ଼ିକୁ ମନେ ରଖି ଆମେ ମନକୁ ଉତ୍ସାହିତ କରିଥାଉ